ଆମ କୋରାପୁଟ ଜିଲ୍ଲା ଏକ ବନାଞ୍ଚଳ ଜିଲ୍ଲା ଅଟେ ଏଠାରେ କେତେ ଗୁଡ଼ାଏ ଲୋକ ବାସ କରନ୍ତି ଯେମିତିକି ଆଦିବାସୀ ଲୋକ ମଧ୍ୟ ବାସ କରିଥାନ୍ତି ଅଧିକାଂଶ ଲୋକ ତ ଆଦିବାସୀ ଲୋକ ବାସ କରିଥାନ୍ତି ଏଠାରେ ଅଧିକାଂଶ ଲୋକ ଚାଷ କରିଥାନ୍ତି ଏବଂ ପେଟ ପୋଷିଥାନ୍ତି ଆମ କୋରାପୁଟରେ ଅଧିକ ପାଠପଢ଼ା ଲୋକ ନଥିଲେ କିନ୍ତୁ ଏବେ ଏବେ ସମସ୍ତେ ଶିଖିପାରୁଛନ୍ତି ଏବଂ ପାଠ ପଢ଼ୁଛନ୍ତି ଅନେକ ଲୋକ ପାଠ ପଢ଼ି କିଏ ଡାକ୍ଟର କିଏ ଇଞ୍ଜିନିୟର ହେଇପାରୁଛନ୍ତି ସରକାରୀ ସେବା କରିପାରୁଛନ୍ତି ବନ ବିଭାଗରେ ମଧ୍ୟ ଯାଇପାରୁଛନ୍ତି ଏବଂ କାମ କରୁଛନ୍ତି ହସ୍ତତନ୍ତ ମଧ୍ୟ କରିପାରୁଛନ୍ତି ବୟନଶିଳ୍ପୀ ମଧ୍ୟ ଉତ୍ପାଦନ କରିପାରୁଛନ୍ତି ଆମ କୋରାପୁଟ ମଧ୍ୟ ଡେଭଲପ ହେଇପାରିଛି ଏବଂ ଆମେ ତା ଗର୍ବ କରିବାକୁ ଗ ଗର୍ବ କରିବାକୁ ପଡ଼ିବ ଯେ ଆମେ କୋରାପୁଟ୍ର ଲୋକମାନେ କୋରାପୁଟରେ ମଧ୍ୟ ଡେମ୍ ମଧ୍ୟ ଡେଭଲପ୍ ହେଇପାରିଛି ମନ୍ଦିର ମାନ ମଧ୍ୟ ଡେଭଲପ ହେଇପାରିଛି ଲୋକମାନେ ସାଧାରଣତଃ ଏହିସବୁ କାମ କରି ନିଜର ବୃତ୍ତି ଅବଲମ୍ବନ କରୁଛନ୍ତି ଏବଂ ତାଙ୍କର ଦୈନିକ ଦିନ ଜୀବନ କଟାଉଛନ୍ତି ସହଜରେ କୋରାପୁଟର ଲୋକମାନେ ଚାଷ କରିବାକୁ ବହୁତ ଭଲ ପାଇଥାନ୍ତି ଏବଂ ପାଠ ପଢ଼ି ମଧ୍ୟ ବଡ଼ ବଡ଼ ପଦବୀ କରିପାରୁଛନ୍ତି ତାହା ଏକ ଗର୍ବର କଥା